ମୁଁ ସ୍କୁଲ୍ରେ ବି ମୁଁ କରିଥିଲି ଚିତ୍ର ସ୍କୁଲ୍ରେ ବି କରିଥିଲି ଚିତ୍ର କରିଥିଲି ଶ୍ରୀକୃଷ୍ଣ ଆଉ ରାଧା ଆଉ ତାଙ୍କ ପାଖରେ ଗାଈ ଚିତ୍ର ହେଇଥିଲା ସେ କାର୍ଯ୍ୟପ୍ରକାଶ ବି ପାଇଥିଲା ସ୍କୁଲ୍ରେ ସମସ୍ତେ ବି କହିଥିଲେ ଭଲ କରିଛୁ ସାର୍ ମାନେ ବି ପ୍ରଶଂସା କରିଥିଲେ କି ତୁ ଭଲ ଚିତ୍ର ଆଙ୍କୁଛୁ ସେ ସେଥିପାଇଁ ମୁଁ ଏଥିପାଇଁ କରିଥିଲି କି ଲୋକମାନଙ୍କ ଲୋକମାନ ଲୋକମାନେ ଠାକୁରଙ୍କୁ କେତେ ଭକ୍ତି କରିଛନ୍ତି ଆଉ କେତେ ବିଶ୍ୱାସ କରିଛନ୍ତି ତ ସେଥିପାଇଁ ଏମିତି ତ ପିଲା ଅଛନ୍ତି ହଁ ଫୁଲ ଫୁଲ ଆଙ୍କି ଦଉଛନ୍ତି ଚିତ୍ର କିଛି ଅଲଗା ଚିତ୍ର କରୁଛନ୍ତି ତ ମୁଁ ଗୋଟେ ଲୋକମାନଙ୍କ ପାଇଁ କରିଥିଲି ଲୋକମାନଙ୍କ ପାଇଁ ଚିତ୍ର କରିଥିଲି ଲୋକମାନେ ଭଗବାନଙ୍କୁ କେତେ ବିଶ୍ୱାସ କରନ୍ତି କେତେ ଭକ୍ତି କରନ୍ତି ତାହା ଜଣେଇବା ପାଇଁ ମୁଁ କରିଥିଲି ତ ଦେଖିଥିଲେ ସମସ୍ତେ ବହୁତ ପ୍ରଶଂସା ବି କରିଥିଲେ